ନମସ୍କାର ଆଜ୍ଞା ଆଜ୍ଞା କୁହନ୍ତୁ

ଆମ ହସ୍ପିଟାଲ୍ରେ ଭଲ ଭଲ ଡ଼କ୍ଟର ଆସନ୍ତି ବହୁତ ଭଲଭାବରେ ଆପଣଙ୍କର ଅପରେସନ୍ କରିଦେବେ ସୁବିଧା ହଁ ବିଜୁ କାର୍ଡ଼ ଅନୁସାରରେ ଆପଣ ଚାହିଁଲେ ଅପରେସନ୍ କରେଇପାରିବେ ଆଜ୍ଞା ସବୁପ୍ରକାର ଟେଷ୍ଟ ସେଇ ମେଡ଼ିକାଲ୍ ଭିତରେ ଭଲଭାବରେ ଭଲ ଭଲ ଡ଼କ୍ଟର ଅଛନ୍ତି କରେଇବେ

ଆଜ୍ଞା ଠିକ୍ ଟାଇମ୍ ରେ ସବୁ ଆପଣଙ୍କର ଠିକ୍ରେ ହେଇଯିବ ଆପଣ କେବେ ଆସିବେ ଆଜ୍ଞା ସବୁପ୍ରକାର ଫେସିଲିଟି ମିଳିବ ଆଜ୍ଞା ଆପଣ ଆସନ୍ତୁ ନା ଏବେ ଆସନ୍ତୁ ଆପଣ ଚାହିଁବେ ଯଦି ଅନଲାଇନ୍ କରିଦିଅନ୍ତୁ

ନହେଲେ ଆପଣ ଚାହିଁଲେ ଯଦି କ୍ୟାସ୍ ଅନ୍ ଡେଲିଭରି ଆଜ୍ଞା ସବୁଆଡ଼େ ପରିଷ୍କାର ପରିଚ୍ଛନ୍ନ ନା ସବୁପ୍ରକାର ସୁବିଧା ସବୁ ଟ୍ରିଟମେଣ୍ଟ ସବୁ ଆମର ବହୁତ ଷ୍ଟାପ୍ ଅଛନ୍ତି ମେଡ଼ିକାଲ୍ ସଫାସୁତର ସବୁ ଅଛି ଆପଣ ଆସନ୍ତୁ